ଋତୁମାନଙ୍କ ମଧ୍ୟରେ ମୋର ପ୍ରିୟ ଋତୁ ହେଇଛି ଶୀତ ଋତୁ କାହିଁକିନା ଶୀତ ଋତୁରେ ବହୁତ୍ ପର୍ବପର୍ବାଣି ପଡ଼ିଥାଏ ମୋର ପ୍ରିୟ ଗୁରୁବାର ମାସ ମଧ୍ୟ ପଡ଼ିଥାଏ ଗୁରୁବାରରେ ମୁଁ ଅନ୍ଧାରୁ ଗାଧେ ଶୀତ ଟିକେ ଟିକେ ଲାଗୁଥାଏ ଦେହକୁ ଆରମ୍ ଲାଗେ ଶୀତ ଋତୁରେ ମାର୍ଗଶୀର ଗୁରବାର ପଡ଼ିଥାଏ ଏଇ ମାର୍ଗଶୀର ଗୁରୁବାରରେ ପିଠାପଣା କରିବାପାଇଁ ମଧ୍ୟ ପସନ୍ଦ ଲାଗେ ପୁଜାକୁ ଅନ୍ଧାରରୁ ପୁଜା କରିବା ମଧ୍ୟ ଭଲ ଲାଗେ ଶୀତ ଋତୁରେ ଘରେ ଘୋଡ଼େଇ ହୋଇ ଶୋଇବା ମଧ୍ୟ ଭଲ ଲାଗେ ଶୀତ ଋତୁରେ ଅଧିକ ପନିପରିବା ମଧ୍ୟ ମିଳିଥାଏ ଘରେ ସମସ୍ତଙ୍କୁ ଭଲ ମଧ୍ୟ ଲାଗିଥାଏ ଶୀତ ଋତୁରେ ବାହାରକୁ ବୁଲି ଯିବାପାଇଁ ମଧ୍ୟ ବିଭିନ୍ନ ପ୍ରକାର ସୁବିଧା ମିଳିଥାଏ ଆମକୁ ଶୀତ ଋତୁରେ ବାହାର ପ୍ରଦର୍ଶନୀ ପର୍ବପର୍ବାଣି ଇତ୍ୟାଦି ଉପଭୋଗ କରିବା ମଧ୍ୟ ଆମକୁ ବହୁତ୍ ହିସାବରେ ଭଲ ଲାଗିଥାଏ